ଓଡ଼ିଶାରେ ପାରମ୍ପରିକ ଔଷଧ ସହିତ ସ୍ୱାସ୍ଥ୍ୟ ସେବା ବି ସମ୍ମାନିତ ହେଉଛି କାହିଁକିନା ଓଡ଼ିଶାରେ ଲୋକଙ୍କୁ କେବେ ରୋଗ ଦେହ ଅସୁସ୍ଥ ହେଲେ ତାଙ୍କ ପାଇଁ ଆୟୁଷ୍ମାନ ଭାରତ ହିସାବରେ ଗଭର୍ଣ୍ଣମେଣ୍ଟ୍ ତରଫରୁ ବି ଯୋଗାଇ ଦିଆଯାଉଛି ତ ସେଇ ଠାରେ ଯାଇକି ଲୋକ ସୁସ୍ଥ ହେଇକି ଔଷଧ ନେଇକି ଘରକୁ ଆସିଥାନ୍ତି ଡାକ୍ତରଖାନାରେ ଗଲେ ବି ଓଡ଼ିଶାର ଯେଉଁଭଳି ରୋଗୀ ଗଲେ ବି ଠିକ୍ ହେଇଯାଆନ୍ତି ତାଙ୍କ ପାଇଁ ଖାଇବା ପିଇବା ଔଷଧ ଟୋଟାଲ୍ ବିତରଣ କରାଯାଏ ପେସେଣ୍ଟ ପାଇଁ ସବୁ ଖାଦ୍ୟର ପେସେଣ୍ଟ ପାଇଁ ଖାଦ୍ୟର ଫଳ ମୂଳର ସବୁ ଯୋଜନା କରାଯାଇଥାଏ ତ ସେଠି ସମସ୍ତେ ସୁସ୍ଥ ହେଇକି ଆସିଥାନ୍ତି ଆଉ ପାରମ୍ପାରିକ ଔଷଧ ବି ଦିଆଯାଏ ଗାଁରେ ବି ଲୋକମାନେ କିଛି କିଛି ସ୍ୱାସ୍ଥ୍ୟ ସେବା ବିଷୟରେ ଶିଖିକି ତାଙ୍କେ କିଛି କିଛି ଔଷଧ ବିତରଣ କରୁଛନ୍ତି ଆ ଆଶା ଦିଦି ବି ଅଛନ୍ତି ଗାଁରେ କ'ଣ ଟିକେ ଟିକେ ଜ୍ୱର ଟାଇପ୍ ହେଲେ ଗାଁର ଲୋକ ଆଶାପାଖରେ ଯାଇକି ଔଷଧ ନେଇକି ଭଲ ହଉଛନ୍ତି ଏଇ ଟାଇପ୍ର ଚାଲିଛି ଗାଁରେ